ମୁଁ କିଣିଥିବା ଟିଭିର ବ୍ରାଣ୍ଡ ହେଲା ଫିଲିପ୍ସ ଏହା ଏକ ନାମିଦାମୀ କମ୍ପାନୀର ଟିଭି ଏହାର ଟା ବହୁତ ଭଲ ଅଟେ କାରଣ ଏହାର ବହୁତ ଭଲ ବଡ଼ ଭାବରେ ଏହାର ସ୍କ୍ରିନ୍ଟା ରହିଛି